ମୁଁ ଗୋଟିଏ ଦିନ ଭାତ ଡାଲି ଭାତ ଡାଲି ଚିକେନ ତରକାରୀ ଅର୍ଡର କରିଥିଲି ମହାରାଷ୍ଟ୍ର ରେଷ୍ଟୁରାଣ୍ଟରୁ ବିଜି ଆସିଥିଲି ଏବେ ମୁଁ ସେହି ଟଙ୍କା ଦେବାକୁ ଚାହୁଁଛି ମୋତେ ଟଙ୍କା ଦେବାକୁ ନଗଦର ନକଲ ପରକାର ଦରକାର ତେଣୁ ମୁଁ ସେହି ଆପ୍କୁ ଯାଇ ମୁଁ ରସିିଦ୍ ଡାଉନଲୋଡ୍ କରି କରିଥିଲି ତାପରେ ମୁଁ ସେହି ସେହି ରସିିଦ ଦେଇ ଟଙ୍କା ସମୟରେ ମୋ ପାଖରେ ଟଙ୍କା ନଥିଲା ତେଣୁ ମୁଁ ତାଙ୍କଠାରୁ ନଗଦରେ ଆଣିଥିଲି